ଖେଳ ଖେଳିବା ଦ୍ୱାରା ଆମମାନଙ୍କୁ ବହୁତ ମାନସିକ ସୁଖ ମଧ୍ୟ ମିଳିଥାଏ ଯେପରି କ୍ରିକେଟ୍ ଖେଳିଲେ ସମସ୍ତଙ୍କୁ ସାଟିସ୍ଫାଏ ହେଇଥାନ୍ତି ସେମାନେ ବହୁତ ଖୁସି ହେଇଥାନ୍ତି ଖେଳଟା ଆମମାନଙ୍କ ପାଇଁ ବହୁତ ଆନନ୍ଦଦାୟକ ଏହିସବୁ କାର୍ଯ୍ୟ ଯେଉଁକୁ ବହୁତ ଭଲ ଲାଗେ ଖେଳ ମଧ୍ୟ ଆମମାନଙ୍କୁ ବହୁତ ଚାପମୁକ୍ତ ଦେଇଥାଏ ଆମେ ଖେଳିବା ଦ୍ୱାରା ଆମେ ମାନେ ଯଦି କୌଣସି ମାନସିକ ଚାପରେ ଥାଉ କି ଥାଉ ତେବେ ଖେଳିବା ଦ୍ୱାରା ଆମ ମାନସ ଚାପମୁକ୍ତ ହୋଇଥାଏ ଏହା ଆମମାନଙ୍କୁ ବହୁତ ଶାନ୍ତି ପ୍ରଦାନ କରିଥାଏ ସାଙ୍ଗସାଥିମାନଙ୍କ ସହିତ ମିଳାମିଶା କଲେ ଆମକୁ ବହୁତ ଖୁସି ଲାଗେ ଖେଳ ଲୋକମାନଙ୍କ ପାଇଁ ବହୁତ ଆନନ୍ଦଦାୟକ ମଧ୍ୟ ହେଇଥାଏ ଯଦି ଆମେ କୌଣସି ଭଲ ଜାଗାରେ ଖେଳିଥାଉ ତେବେ ପରେ ଆମମାନଙ୍କ ପାଖରେ ବହୁତ ଭଲ ମେମୋରି କ୍ରିଏଟ୍ କରିଥାଏ ଏହିସବୁ କାର୍ଯ୍ୟ ଯୋଗୁଁ ଆମମାନଙ୍କୁ ବହୁତ ଖୁସି ଲାଗେ ଖେଳ ଗୁଡ଼ିକ ଆମମାନଙ୍କ ପାଇଁ ବହୁତ ଆବଶ୍ୟକ ଦୈନନ୍ଦିନ ଜୀବନରେ ଆମେ ଯଦି କିଛି ମୁହୂର୍ତ୍ତ ଖେଳରେ ବିତେଇଥାଉ ତେବେ ଆମମାନଙ୍କ ମାନସିକ ଚାପ ମଧ୍ୟ ଦୂର ହେଇଥାଏ ଆଉ ଛୋଟ ପିଲାମାନେ ଖେଳରେ ମନେ ଭରିଲେ ସେମାନଙ୍କୁ ବହୁତ ଖୁସି ମଧ୍ୟ ଲାଗିଥାଏ